ଆମର ଗଛ ହେଉଛି ବନ୍ଧୁ ଆମେ ଗଛକୁ ବହୁତ ଭଲପାଉ ବାଡ଼ି ବଗିଚାରେ ଗଛ ପନିପରିବା ଫଳ ଫଳ ଗଛ ହେଉଛି ଆମ୍ବ ପିଜୁଳି ନଡ଼ିଆ ଆମେ ବାଡ଼ିରେ ଲଗେଇଛୁ ଆଉ ଫଳ ଲଗେଇଛୁ ଆଉ ପନିପରିବା ବି ମଧ୍ୟ ଲଗେଇଛୁ ବାଡ଼ିରେ କୋବି ଏମିତି ଅନ୍ୟାନ୍ୟ ପନିପରିବା ବାଇଗଣ ବିଲାତି ସବୁ ଲଗେଇଛୁ ଗଛର ଭଲ ଯତ୍ନ ନେଉଛୁ ଗଛମୂଳରେ ସାର ଖତ ଗଛରେ ଗଛରେ ପୋକ ଲାଗିଲା ତା'ର ଔଷଧ ଗଛ କିପରି ଭଲଭାବରେ ବଢ଼ିବ ସେ ଭାବରେ ଆମେ କିଛି ଭଲ ସଚେତନତା ରହୁଛୁ ଗଛରେ ସଦାବେଳେ ପାଣି ଦଉଚୁ ସାତ ଆଠ ଦିନ ପରେ ଗଛ ସିଆରୁଛୁ ଗଛ ବଢ଼ିବ ସାର କମ୍ ପରିମାଣରେ ଦେଉଛୁ ଖତ ଅଧିକ ପରିମାଣରେ ଦେଉଛୁ ତେଣୁକରି ଆମ ଗଛରେ ଭଲ ଫଳ ଶୀଘ୍ର ଶୀଘ୍ର ହେଉଛି ଗଛ ବଢ଼ୁଛି ବୋଲି ଆମ ଗଛରେ ଫଳ ଫୁଲ ମଧ୍ୟ ଫୁଲ ଗଛରେ ଫୁଲ ଫୁଟୁଛି ଭଲ ସବୁ ଭଲ ଭଲ ହେଉଛି ଆମେ ପାଣି ସବୁଦିନ ଦେଉଛୁ ଗଛ କିପରି ଭାବରେ ଭଲ ରହିବ ଭଲ ଦେଖାଯିବ ଆଖିକି ଆମେ ସେଭଳି ବ୍ୟବସ୍ଥା କରୁଛୁ ଆମେ ଖାଲି ଶୀତଦିନରେ ବାଡ଼ି ବଗିଚା ସଫା କରୁଛୁ ଗଛ ଲଗାଉଛୁ ନୁହେଁ ଆମେ ସବୁଦିନ ଗଛ ଲଗାଉଛୁ ସବୁମାସ ମଧ୍ୟରେ ବି ଗଛ ଖରାଦିନରେ ପାଣି ଅଧିକ ଗଛ ଟାଣୁଛି ସେଦିନରେ ବି ପାଣି ଦେଉଛୁ ସବୁ ସଦାବେଳେ ସବୁ ମାସରେ ଆମେ ଗଛ ଲଗାଉଛୁ ଗଛରୁ ପନିପରିବା ପାଉଛୁ ଫଳ ଗଛ ହେଉଛି ଫଳ ଆମ୍ବ ସେ ବି ଭଲ ହେଉଛି ଆମେ ନିଜେ ଖାଉଛୁ ବନ୍ଧୁବାନ୍ଧବ ଦେଉଛୁ ସାହି ପଡ଼ିଶା ଲୋକଙ୍କୁ ଦେଉଛୁ ନିଜେ ଯେମିତି ଖାଉଛୁ ସମସ୍ତଙ୍କୁ ଦେଉଛୁ କିଛି ଯଦି ଅଧିକ ପରିମାଣରେ ହେଉଛି ଆମେ ମଧ୍ୟ ବିକୁଛୁ ଏହିଭଳି ଭାବରେ ଗଛ ଆମେ ଯତ୍ନ ନେଲେ ଗଛ ଭଲଭାବରେ ବଢ଼ିବ ଗଛ ଆମକୁ କିଛି ଅଧିକ ପରିମାଣରେ ଖାଇବା ପାଇଁ ଦେବ ଆଉ ମଧ୍ୟ କିଛି ବିକିକି ଲାଭବାନ୍ ହୋଇପାରିବା